ଆମ ପିଲାମାନେ ଯେମିତି ସହର ଜାଗାକୁ କିମ୍ୱା ବାହାର ଜାଗାକୁ ଯାଉଛନ୍ତି ସେମାନେ ପିଲାମାନେ ହିନ୍ଦୀ କିମ୍ୱା ଇଂଲିଶରେ କଥାବାର୍ତ୍ତା ହଉଛନ୍ତି ଆମ ଓଡ଼ିଆଭାଷାକୁ କେହି ଗୁରୁତ୍ୱ ଦେଉ ନାହାନ୍ତି ଯେମିତି କି ପିଲାମାନେ ବାହାରରେ ହିନ୍ଦୀ କିମ୍ୱା ଇଂଲିଶରେ କଥା କହୁଛନ୍ତି ସେମିତି ଓଡ଼ିଆକୁ କେହି ଗୁରୁତ୍ୱ ନ ଦେଇ ଥିବାରୁ ସରକାର ଯଦି ଆମକୁ ଇଣ୍ଟରନେଟ୍ କିମ୍ବା ଯେକୌଣସି ଇଏରେ ଯଦି ଓଡ଼ିଆରେ ଓଡ଼ିଆରେ ମାନେ ବ୍ୟବହାର ଜଣାଇ ଦିଅନ୍ତି ତାହାଲେ ଆମେ ଇଣ୍ଟରନେଟ୍ରେ ବି ଓଡ଼ିଆରେ କଥାବାର୍ତ୍ତା କିମ୍ୱା ଯେକୌଣସି କାର୍ଯ୍ୟ କରିପାରିବୁ ପିଲାମାନେ ବାହାର ଦେଶକୁ ଯିବାକୁ ସେଇ ଯିଏ ଯିଏ ପିଲା ହିନ୍ଦୀ ଜାଣିନି ସେ କ'ଣ ଓଡ଼ିଆରେ କଥା କହିବ ନା ସେମିତି ଆମେ ଯଦି ଆମ ମାତୃଭାଷାକୁ ଭୁଲି ଯାଉ ତାହାଲେ କ'ଣ ହବ ସେମିତି କି ପିଲାମାନେ ମାତୃଭାଷାକୁ ବାହାରେ ଯାଇକି ମାତୃଭାଷାକୁ ଗୁରୁତ୍ୱ ଦଉ ନାହାନ୍ତି ସେ ହିନ୍ଦୀ କିମ୍ୱା ଇଂଲିଶ୍ରେ କଥାବାର୍ତ୍ତା ହଉଛନ୍ତି ସେଇଭଳି ଆମେ ସରକାରକୁ ଜଣାଇ ଦେଉଛୁ ପିଲାମାନେ ଇଂଲିଶରେ ନ କହି ଓଡ଼ିଆରେ ଓଡ଼ିଆଭାଷାକୁ ଗୁରୁତ୍ୱ ଦଉ ଥାଆନ୍ତୁ